ଆମ ଓଡ଼ିଶାରେ ମିଳୁଥିବା ପ୍ରାକୃତିକ ସମ୍ପଦ ଗୁଡ଼ିକ ହେଉଛି ଖଣିଜ ପଦାର୍ଥ ଜଙ୍ଗଲ କୃଷି କୃଷି ଜମି ଏବଂ ନଦୀ ଜଳ ଇତ୍ୟାଦି ଖଣିଜ ପଦାର୍ଥରୁ ଆମେ ସୁନା ରୂପା ଲୁହା ତମ୍ବା ଆଲୁମିନିୟମ ଏହା ସହିତ ଆହୁରି ଅନେକ ସବୁ ଖଣିଜ ପଦାର୍ଥ ପେଟ୍ରୋଲ ଡିଜେଲ୍ କିରୋସିନି ଇତ୍ୟାଦି ସବୁ ଖଣିଜ ପଦାର୍ଥ ଉତ୍ପାଦନ କରିଥାଉ ଏବଂ ତାହା ଅନ୍ୟ ଦେଶ ଅନ୍ୟ ରାଜ୍ୟରେ ବିକ୍ରି କରି ଆମର ଆର୍ଥନୀତି ଆର୍ଥନୈତିକ ସ୍ଥିତିକୁ ସୁଦୃଢ଼ କରିଥାଉ ଏହା ସହିତ କୃଷି କାର୍ଯ୍ୟ କରି ଆମେ ଧାନ ଚାଷ ଗହମ ଚାଷ କୁକୁଡ଼ା ଚାଷ ମାଛ ଚାଷ ଇତ୍ୟାଦି ସବୁ ଚାଷ ମଧ୍ୟ କରିଥାଉ ଏବଂ ଚାଷ ଜମିରେ ବିଭିନ୍ନ ପ୍ରକାର ଶସ୍ୟ ଜାତୀୟ ଦ୍ରବ୍ୟ ମଧ୍ୟ ଉତ୍ପାଦନ କରିଥାଉ ଯେମିତିକି ମୁଗ ବିରି କୋଳଥ ହରଡ଼ ଇତ୍ୟାଦି ଏବଂ ଏହା ସହିତ ଆମେ ପନିପରିବା ମଧ୍ୟ ଆମ ଚାଷ ଜମିରେ ଯୋଗେଇଥାଉ ବିଭିନ୍ନ ପ୍ରକାର ପନିପରିବା ଯେମିତି ଟମାଟୋ ଆଳୁ ବାଇଗଣ କୋବି ଇତ୍ୟାଦି ଆମେ ଚାଷ ଜମିରେ ଯୋଗେଇଥାଉ ଏବଂ ସେଥିରୁ ଉତ୍ପାଦନ କରି ଆମେ ବିକ୍ରି କରିଥାଉ ଏବଂ ଆମର ପରିବାର ଗୁଡ଼ିକ ଆମ ଓଡ଼ିଶାର ପ୍ରତ୍ୟେକ ପରିବାର ଏହିପରି ଭାବରେ ତାଙ୍କର ଭରଣ ପୋଷଣ କରିଥାନ୍ତି ଏହା ଫଳରେ ଆମର ଓଡ଼ିଶାର ଅର୍ଥନୈତିକ ସ୍ଥିତି ସୁଦୃଢ଼ ହୋଇଥାଏ ଏବଂ ଜଙ୍ଗଲରୁ ଜଙ୍ଗଲ ପୋଡ଼ି ସେଥିରୁ କୋଇଲା ଉତ୍ପାଦନ କରାଯାଇଥାଏ ଏବଂ ଜଙ୍ଗଲରୁ ବିଭିନ୍ନ ଔଷଧୀୟ ବୃକ୍ଷ ସବୁ ରହିଛି ଜଙ୍ଗଲରେ ସେଥିରୁ ଔଷଧ ତିଆରି ହୋଇଥାଏ ଏବଂ ଏହା ସହିତ ଆମେ ଜଙ୍ଗଲରୁ ଜାଳେଣି ପାଇଁ କାଠ ପାଇପାରୁଛେ ଦାରୁ ଓ ଭଷ୍ମ ଇତ୍ୟାଦି ଛା ଗଛର ଛାଲି ସବୁ ପାଉଛେ ଏବଂ ବୃକ୍ଷଗୁଡ଼ିକ ଠାରୁ ଫୁଲ ଓ ଫଳ ପାଇପାରୁଛେ ଏହିପରି ଭାବରେ ଆମେ ପ୍ରାକୃତିକ ସମ୍ପଦକୁ ବହୁଳ ମାତ୍ରାରେ ଓଡ଼ିଶାରେ ବ୍ୟବହାର କରିଥାଉ ଏବଂ ଓଡ଼ିଶାର ଲୋକମାନେ ଏହି ପ୍ରାକୃତିକ ସମ୍ପଦରୁ ହିଁ ଅଧିକ ମାତ୍ରାରେ ତାଙ୍କର ଅର୍ଥନୈତିକ ସ୍ଥିତିକୁ ବଢ଼େଇଥାନ୍ତି ଏବଂ ଏହା ସହିତ ଆମ ଓଡ଼ିଶାର ଚିଲିକା ଚିଲିକା ହେଉଛି ଏମିତି ଏକ ହ୍ରଦ ଯେଉଁଠାରେକିି ଅନ୍ୟ ଦେଶ ଏବଂ ଅନ୍ୟ ସହର ଗୁଡ଼ିକରୁ ପକ୍ଷୀମାନେ ବୁଲିବା ପାଇଁ ଆସିଥାନ୍ତି ଏବଂ ସେଠାରେ ପର୍ଯ୍ୟଟକମାନେ ମଧ୍ୟ ଅଧିକ ଦେଖିବାକୁ ଆସିଥାନ୍ତି କେବଳ ପକ୍ଷୀମାନଙ୍କୁ ଦେଖିବା ପାଇଁ ଏବଂ ସେହି ହ୍ରଦଟି ଦେଖିବାକୁ ବହୁତ ସୁନ୍ଦର ମଧ୍ୟ